ଭାରତର ସରକାରୀ ଭାଷା ହେଉଛି ଆମର ଯେମିତି ଯେଉଁଟା ଓଡ଼ିଆ ଭାଷା ଆମେ ହେଉଛି ଓଡ଼ିଆ ଲୋକ ତେଣୁକରି ଆମର ସରକାରୀ ଭାଷା ହେଉଛି ଓଡ଼ିଆ ରାଷ୍ଟୀୟ ଭାଷା ହେଉଛି ଯେମିତି ହିନ୍ଦୀ ହିନ୍ଦୀ ମଧ୍ୟ ଆମର ଗୋଟେ ଓଡ଼ିଆ ହିନ୍ଦୀ ଆମର ଗୋଟେ ସରକାରୀ ଭାଷା ହିନ୍ଦୀ ଓଡ଼ିଆ ମଧ୍ୟ ଆମକୁ ଇଂରାଜୀ ମଧ୍ୟ ଶିଖିବାକୁ ପଡ଼ିବ କାରଣ ଆମେ ବିଭିନ୍ନ ପ୍ରକାର ଦେଶକୁ ଯାଇଥାଉ ବିଭିନ୍ନ ଦେଶକୁ ଯାଇଥାଉ ସମସ୍ତ ଓଡ଼ିଆ ହିନ୍ଦୀ ନୁହଁନ୍ତି ସମସ୍ତେ ଇଂଲିଶ ବି ଅଛନ୍ତି ତାଙ୍କ ଆମକୁ ହିନ୍ଦୀ ଇଂରାଜୀ କଥା ମଧ୍ୟ ତେଣୁ କରି ଆମର ଇଂରାଜୀ କଥାକୁ ସେମାନେ ସରକାରୀ ସରକାରୀ କଥା ହିସାବରେ ମାନ୍ୟତା ଦେଇଛନ୍ତି ଦେଇଛନ୍ତି କାରଣ ଆମେ କାରଣ ଆମେ ଓଡ଼ିଆ ଲୋକ ତେଣୁକରି ଅମାର ଓଡ଼ିଆ ସେମିତି ଆମ ଗାଁରେ ମଧ୍ୟ ବିଭିନ୍ନ ପ୍ରକାର ଆମ ଗାଁରେ ଆମେ ଆମ ଦେଶରେ ବହୁତ ବିଭିନ୍ନ ପ୍ରକାର ମଧ୍ୟ ଜାତି ଅଛନ୍ତି ସେମାନଙ୍କର ମଧ୍ୟ ବିଭିନ୍ନ ପ୍ରକାର ଭାଷା ଅଛନ୍ତି କିନ୍ତୁ ସରକାରୀ ମଧ୍ୟ ନା ଯେମିତି ଗୁଡ଼ମୀ ଲୋକ ହରିଜନ୍ ଲୋକ ଆଉ ଘାସି ଲୋକ ମେଶୀ ଲୋକ ଆଦିବାସୀ ଲୋକ ସେମିତି ବିଭିନ୍ନ ପ୍ରକାର ଲୋକ ଅଛନ୍ତି ସେମାନଙ୍କର ମଧ୍ୟ ବିଭିନ୍ନ ପ୍ରକାର ଭାଷା ଅଛି କିନ୍ତୁ ସବୁକି ଆଉ ସରକାରୀ ଭାଷା ବେସରକାରୀ ଭାଷା ହେଉଛି ଆମର ଓଡ଼ିଆ ଯେମିତି ଆମକୁ ଆମେ ଓଡ଼ିଆ ଲୋକ ସେମାନେ ଆମର ଓଡ଼ିଆ ଭାଷା ଯେମିତି ଆମର ଆଉ ତ ଗୋଟେ ହିନ୍ଦୀ ଗୋଟେ ଭାଷା ସମସ୍ତେ ଜାଣିଛନ୍ତି ସେମାନେ ଆସିବେ ଗୋଟେ ହିନ୍ଦୀ ଗୋଟିଏ ଭାଷା ସରକାରୀ ଭାଷା ଇଂରାଜୀ ମଧ୍ୟ ସରକାରୀ ଭାଷା ଲୋକ ତାକୁ ମାନ୍ୟତା କରିଛନ୍ତି କାରଣ ସବୁ ଦେଶ ଲୋକ ମଧ୍ୟ ଦୂରୀୟ ଦୂରୀୟ ଦେଶ ଲୋକ ସେମାନେ କଲେ ସେମାନେ ସବୁ ତ ହିନ୍ଦୀ କହୁନଥିବେ ଇଂରାଜୀ ବି କହୁଥିବେ ଯେମିତି ଆମେ ବାହାର ଦେଶକୁ ଯାଇଥିବା ସେମାନେ ଇଂଲିଶ ଠିକ୍ କିଛି ଆମେ ତ ଇଂଲିଶ ନ ଶିଖିଥିଲି ଆମେ ଜାଣିବା କେମିତି ଇଂଲିଶ ସେମାନେ କିସ କହୁଛନ୍ତି ଆଉ ତେଣୁକରି ଆମକୁ ଇଂଲିଶ ମଧ୍ୟ ଶିଖିବାକୁ ପଡ଼ିବ ତେଣୁ ସରକାର ତାଙ୍କ ଇଂଲିଶ ଭାଷାକୁ ମଧ୍ୟ ମାନ୍ୟତା ଦେଇଛନ୍ତି